ପଉଲଟ୍ରୀ ଚାଷ ଏକ ଏପରି ଜିନିଷ ଯାହାଦ୍ୱାରା ଗୋଟେ ମଣିଷ ଦିନକୁ ଛଅରୁ ଆଠ ଘଣ୍ଟା କାମ କରି ଆରାମସେ ନିଜର ଜୀବିକା ବହନ କରିପାରିବ ଆଜି ଆମେ ପଉଲଟ୍ରୀ ଚାଷ ମାନେ କୁକୁଡ଼ାମାନଙ୍କର ବିଭିନ୍ନ ପ୍ରଜାତିର କୁକୁଡ଼ାମାନଙ୍କର କିଛି ଖାଦ୍ୟ ବିଷୟରେ ଆଲୋଚନା କରିବାକୁ ଚାହିଁବା ଯେପରିକି ଆମର ସାଧାରଣ ଜୀବନଯାପନରେ ଆମେ ତିନି ଚାରି ପ୍ରକାର କୁକୁଡ଼ା ଦେଖିଥାଉ ଯେମିତିକି ବ୍ରଏଲର କଲର୍ ବାର୍ଡ୍ ଆଉ କିଛି ଏଇ କଲର୍ ବାର୍ଡ୍ର ଦୁଇ ତିନଟା ପ୍ରଜାତି ସେମାନଙ୍କ ଚାଷରେ ଏ କୁକୁଡ଼ା ଫାର୍ମମାନଙ୍କରେ ସେମାନଙ୍କୁ ପ୍ୟାକେଟ ଦାନା ଖାଇବାକୁ ଦିଆଯାଏ ଯେମିତିକି ପ୍ଳାଣ୍ଟ ବେଷ୍ଟ ଦାନା ମକା ଚୋପା ଗହମ ସୋୟାବିିନ ଇତ୍ୟାଦିରୁ ତିଆରି ହୋଇଥିବା ଏବଂ ବାଦାମ ଚୋପା କିମ୍ବା ଅନ୍ୟ ନନ୍ ପ୍ଲାଣ୍ଟ ୱେଷ୍ଟ ଯେମିତି ଚୁଙ୍ଗୁଡ଼ିର ଚୁଙ୍ଗୁଡ଼ିର ୱେଷ୍ଟ ଯୋଉଟା କୁହନ୍ତି ଆମେ ଚୁଙ୍ଗୁଡ଼ିର ୱେଷ୍ଟ ଆଉ କେତେ କ'ଣ ମାଂସ ଜାତୀୟ ଚର୍ବି ମଧ୍ୟ ମିଶେଇକି ତାଙ୍କ ପାଇଁ ନନଭେଜ ଦାନା ମଧ୍ୟ ତିଆରି କରାଯାଇଥାଏ କିନ୍ତୁ ଆଜି ମାର୍କେଟରେ ଗମେଣ୍ଟର ସହାୟତରେ ଗମେଣ୍ଟ ସବସିଡିରେ ସମସ୍ତ ପ୍ଳାଣ୍ଟ ବେସ୍ ଖାଦ୍ୟ ମିଳୁଛି ଯେପରି ମକା ସୋୟାବିିନ ଗହମ ବାଜରା ବାଦାମ ଇତ୍ୟାଦିର ଖାଦ୍ୟ ଏବଂ ଜଣେ ବେପାରୀ ଗୁଣାତ୍ମକ ଉତ୍ପାଦ ପାଇବା ପାଇଁ ସେମାନଙ୍କୁ ଏହିସବୁ ଖାଦ୍ୟ ଖୁଆଇଥାନ୍ତି ଏକ୍ସଟ୍ରା ଅଧିକ ତେଲ ଜାତୀୟ କିମ୍ବା ଅଧିକ ଚର୍ବି ଜାତୀୟ ଖାଦ୍ୟ ଯେପରିକି ବାଦାମରୁ ତିଆରି ବା କୌଣସି ନନ୍ ପ୍ଲାଣ୍ଟ ଓ୍ୱେଷ୍ଟ୍ ଯେମିତିକି ଚର୍ବିରେ ତିଆରି ଉତ୍ପାଦ ତାଙ୍କୁ ଖୁଆଇଥାନ୍ତି ଯଦ୍ୱାରାକି ସେମାନେ ବହୁତ ଜଲଦି ବଡ଼ ହୋଇଥାନ୍ତି ଏବଂ ବହୁତ ସୁଲଭ ଉତ୍ପାଦ ଦେଇଥାନ୍ତି ଯଦ୍ୱାରା ଜଣେ ବେପାରୀ ଭଲ ସୁଲଭ ମୂଲ୍ୟରେ ଲାଭ ପାଇଥାଏ ଏବଂ ଆଗକୁ ମଧ୍ୟ ଏହି ପ୍ରୋସେସ୍ଟି ଜାରି ରଖିଥାଏ ଧନ୍ୟବାଦ